ଏଠାକାର ମତ୍ସ୍ୟଜୀବି ମାନଙ୍କର ଅନେକ ପ୍ରକାରର ଜାତି ରହିଛି ସେମାନେ ମୁଖ୍ୟତଃ ହିନ୍ଦୁ ଏବଂ ସେମାନଙ୍କର ଗୋଷ୍ଠୀ ହେଉଛି କେ କେଉଟ ସେମାନେ ଅନେକ ପ୍ରକାରର ସମ୍ପ୍ରଦାୟରେ ଏକାଠି ରୁହନ୍ତି ଏବଂ ସେହି ମତ୍ସ୍ୟଜୀବୀ ମାନେ ଅନେକ ପ୍ରକାରର ପର୍ବପର୍ବାଣି କୁ ପାଳନ କରୁଛନ୍ତି ଯଥା ବର୍ଷକରେ ଅନେକ ପ୍ରକାରର ପର୍ବପର୍ବାଣି ଆସିଥାଏ ଏବଂ ସେମାନେ ସବୁ ପ୍ରକାର ପର୍ବପର୍ବାଣି କୁ ପାଳନ କରନ୍ତି ମାତ୍ର ସେମାନଙ୍କର ମୁଖ୍ୟ ପର୍ବ ହେଉଛି ଚୈତ୍ର ମାସରେ ଘୋଡ଼ା ନାଚ ଏବଂ ସେମାନେ ସେହି ଘୋଡ଼ା ନାଚକୁ ମୁଖ୍ୟ ପର୍ବ ଭାବରେ ପାଳନ କରନ୍ତି କାରଣ ସେମାନେ ମନେ କରନ୍ତି ସେମାନଙ୍କର ଇଷ୍ଟଦେବ ହେଉଛନ୍ତି ଘୋଡ଼ା ପର୍ବ ଯାହାକି ସେମାନେ ତାଙ୍କର ଇଷ୍ଟଦେବଙ୍କୁ ପୂଜା କରନ୍ତି ଏବଂ ଏହା ଦ୍ୱାରା ସେମାନଙ୍କୁ ଅନେକ ଉନ୍ନତି ଆସେ ବୋଲି ସେମାନେ ମାନେ କରନ୍ତି ଏବଂ ସେମାନେ ଅନେକ ପ୍ରକାରର ସାହିପଡ଼ିଶା ଗୋଷ୍ଠୀ ମିଶିକରି ଏହି ପର୍ବକୁ ପାଳନ କରନ୍ତି ମୁଖ୍ୟତଃ ଦେଖିବା ପାଇଁ ଗଲେ ମତ୍ସ୍ୟଜୀବୀ ମାନଙ୍କର ଅନେକ ପର୍ବପର୍ବାଣି ରହିଛି ସେମାନେ ଅନେକ ପ୍ରକାରର ପର୍ବପର୍ବାଣୀକୁ ନିଜ ସାଙ୍ଗସାଥୀ ଗୋଷ୍ଠୀ ସହ ମିଶିକିରି ପାଳନ କରନ୍ତି ଏବଂ ଆମ ଦୈନନ୍ଦିନ ଜୀବନରେ ଯେଉଁ ପ୍ରକାରର ବା ବା ହିନ୍ଦୁ ମାନଙ୍କର ଯେଉଁ ପର୍ବପର୍ବାଣି ଆସେ ସେମାନେ ସବୁ ପର୍ବପର୍ବାଣିକୁ ପାଳନ କରିଥାନ୍ତି କିନ୍ତୁ ସେମାନେ ଏହି ଘୋଡ଼ା ନାଚକୁ ସେମାନେ ମୁଖ୍ୟ ପ୍ରାୟୋରିଟି ବା ମୁଖ୍ୟ ଦେଇଥାନ୍ତି କାରଣ ଏହା ଚୈତ୍ର ମାସରେ ହୋଇଥାଏ ଏବଂ ଏହି ମାସରେ ସେମାନେ ନିଜ ଘରକୁ ସୁନ୍ଦର କରିବା ମାତ୍ରେ ସେମାନେ ନିଜ ନୂଆ ପୋଷକ ପିନ୍ଧନ୍ତି ଏବଂ ଘୋଡ଼ା ନାଚ କରିଥାନ୍ତି ଏବଂ ତାହାକୁ ଦେଖିବା ପାଇଁ ଅନେକ ଭିଡ଼ ମଧ୍ୟ ହୋଇଥାଏ ଯାହାକି ସେମାନଙ୍କୁ ବହୁତ ଆନନ୍ଦ ଦେଇଥାଏ